ହ୍ୟାଲୋ ହଁ ସାର୍ ମା ଶାରଳା ଏଜେନ୍ସିରୁ କହୁଛନ୍ତି ହଁ ଆଜ୍ଞା ମୁଁ ମୌସୁମୀ କହୁଥିଲି ବୋରିକିନାରୁ କହୁଥିଲି ଆକ୍ଚୁଆଲି ଆମର କାଲି ଟିକେ ପୁରୀ କୋଣାର୍କ ଚନ୍ଦ୍ରଭାଗା ବୁଲିବାର ଅଛି ଆମର ଗୋଟେ କାର୍ ଦରକାର ବୁକ୍ ହେଇପାରିବ କାଲି ପାଇଁ ହଁ ଆଚ୍ଛା ଆମେ ଆଠଟାରୁ ନଅଟା ଭିତରେ ବାହାରିବୁ ପ୍ରଥମେ ପୁରୀ ଯିବୁ ଦର୍ଶନ କରିବୁ ତାପରେ ସେ ଟିକେ ବୁଲାବୁଲି କରିକି ଫେରିଲା ବେଳେ କୋଣାର୍କ ଚନ୍ଦ୍ରଭାଗରେ ମୁହଁ ମାରିକି ଆସିବୁ ଆଉ କେତେବେଳ କୁ ଗାଡ଼ି ଆସିପାରିବ ଆଚ୍ଛା ଦଶଟା ବେଳକୁ ହଉ ଠିକ୍ ଅଛି ଚଳିବ ଆଚ୍ଛା ପେମେଣ୍ଟ କେମିତି ନଉଛନ୍ତି କୁହନ୍ତୁ ଟିକେ କେତେ କ'ଣ ଗୋଟେ ଦିନ ପାଇଁ ହଁ ତିନି ହଜାର ଆମ ଲୋକାଲ୍ ଲୋକଙ୍କ ପାଇଁ କିଛି ସୁବିଧା ନାହିଁ ଡିସକାଉଣ୍ଟ ନାହିଁ ଲୋକାଲ୍ ଲୋକଙ୍କ ପାଇଁ ଆଚ୍ଛା ଠିକ୍ ଅଛି ଆଉ ଟିକେ ଚେଷ୍ଟା କରନ୍ତୁ ଜଲ୍ଦି ଆସିବା ପାଇଁ ଆଉ ଟିକେ ଡିସ୍କାଉଣ୍ଟ ଦେବା ପାଇଁ ଆମେ ଯାଇକି ରିଟର୍ନ ଆସିବୁ ଲେଟ୍ ହବ ଆମେ ପାଞ୍ଚ ଛଅ ଜଣ ଯିବୁ ଆମ ଫ୍ୟାମିଲି ମେମ୍ବର ବାପା ମାଆ ଆମେ ଏଇ ଛୁଆମାନେ ସବୁ ମିଶିକି ଯିବେ ଆଉ ବାହାର ଲୋକ ନାଇଁ କେହି ନାହାନ୍ତି କେବଳ ଯିବୁ ଦର୍ଶନ କରି ବୁଲାବୁଲି କରି ଆସିବୁ ହଉ ଠିକ୍ ଅଛି ସାର୍